ଗତ କିଛି ବର୍ଷ ମଧ୍ୟରେ ନୃତ୍ୟ ବଦଳି ଯାଇଛି ପୁରୁଣା ନୃତ୍ୟ ନୂଆ ନୃତ୍ୟଠାରୁ ଦେଖିବାକୁ ଗଲେ ବହୁତ ଭିନ୍ନ କାହିଁକି ନା ପୂର୍ବେକାଳେ ସମସ୍ତେ ଏକତ୍ରିତ ହୋଇ ଗୋଟିଏ ସ୍ଥାନରେ ମିଲିମିଶି ନୃତ୍ୟ କରୁଥିଲେ ସେମାନଙ୍କ ନୃତ୍ୟ ଦେଖିବାକୁ ଗଲେ ବହୁତ ବହୁତ ସୁନ୍ଦର ଏବଂ ମଧୁମୟ ଏବଂ ସେହି ନୃତ୍ୟରୁ ଆମେ ବହୁତ କିଛି ଶିକ୍ଷା ମଧ୍ୟ ଆଗେଇ ଲାଭ କରିପାରୁଥିଲୁ କିନ୍ତୁ ଆଜିକାଲି ସେସବୁ ଚେଞ୍ଜ୍ ହୋଇଯାଇଛି ଏବଂ ସମସ୍ତେ ବିଦେଶୀ ନୃତ୍ୟ କରୁଛନ୍ତି ପୋଷାକ ଭେଶ ସବୁ ପରିବର୍ତ୍ତନ କରିଚାଲିଛନ୍ତି ତାଦ୍ଵାରା ଆମର ସେ ପୁରୁଣା ସ୍ମୃତିଗୁଡ଼ିକୁ ହଜିବାରେ ଲାଗିଛି ଏବଂ ତା ତାହା ମଧ୍ୟ ଦେଖିବାକୁ କମ୍ ମିଲୁଛି ଏବଂ ଆଗକାଳରେ ଯେଉଁ ନୃତ୍ୟ ହଉଥିଲା ତାହା ବହୁତ ମଧୁରମୟ ଥିଲା